ମୁଁ ପୂର୍ବରୁ କହିଛିଯେ ନୟାଗଡ଼ ଜିଲ୍ଲା ଏକ କୃଷି ପ୍ରାଧାନ୍ୟ ଜିଲ୍ଲା ଅଟେ ଏଠାରେ ବିଭିନ୍ନ ପ୍ରକାରର ଚାଷବାସ କରାଯାଏ ଚାଷବାସ କରାଯାଉଥିଲେ ମଧ୍ୟ ଏଠାରେ ଜଳବାୟୁ ଓ ସବୁ ଜିଲ୍ଲାର ଜଳବାୟୁ ଓ ପାଣିପାଗର ପାଣିପାଗ ସମାନ ନୁହେଁ ସେଥିପାଇଁ ଏଠାରେ ମଧ୍ୟ ସେହିସବୁ ପରିସ୍ଥିତି ପରିଲକ୍ଷିତ ହୋଇଥାଏ ସେଥିପାଇଁ ଆମର ଏଠାରେ ଯେଉଁସବୁ ପନିପରିବା କିମ୍ବା ଫଳ ଚାଷ କରାଯାଏ ସେ ସେଥିରେ ସବୁ ପୋକ ଲାଗିଯାଆନ୍ତି ପୋକ ଲାଗିବା ଫଳରେ ସେଥିରେ ଔଷଧ ପକାଇବା ଦରକାର ହୋଇଥାଏ କିନ୍ତୁ ଆମ ସ୍ଥାନୀୟ ବଜାରରେ ଔଷଧ ଏହିସବୁ ପୋକ ଲଗା ପୋକ ମରା ଔଷଧ ବିକ୍ରୟ ହେଉନଥାଏ ସେଥିପାଇଁ ଚାଷୀମାନେ ମଧ୍ୟବିତ୍ତ ପରିବାରର ହୋଇଥିବାରୁ ସାଇକେଲ୍ କିମ୍ବା ଚାଲି ଚାଲି ଯାଇ ସେହି ଔଷଧ ନେଇ ଆସିବାକୁ ସେମାନଙ୍କୁ ଅସୁବିଧା ହୋଇଥାଏ